ହ୍ୟାଲୋ କୁହ ସାର୍ ଆଉ ଟିକିଏ ଲେଟ୍ ହେବ ବର୍ତ୍ତମାନ ମୁଁ ଟିକିଏ ଆସିଥିଲି ଗୋଟେ କାମରେ ଟିକିଏ ରହିଯାଇଛି ତ ଟିକିଏ ଯାଇହେଉନି ବର୍ଷାଟା ଏପଟେ ହେଉଛି ହଁ ଟିକିଏ ଅପେକ୍ଷା କରିଥାଆନ୍ତୁ ଆଉ କଣ ପଢ଼ାପଢି କେମିତି କରୁଛି କ'ଣ ପିଲାଟି ରେଜଲ୍ଟ ତ ବାହାରିନି ତାଙ୍କର ଗଲାଥର ତ ଆପଣ ଜାଣିଛନ୍ତି କେମିତି କ'ଣ ତା'ର ସବୁ ପାଠ ଟିକିଏ ହେଉଛି ଯେ ଇଂଗ୍ଲିଶ୍ଟା ଟିକିଏ ପଢ଼ିପାରୁନି ଟିକିଏ

ଆଉ ଇଂଗ୍ଲିଶ୍ଟା ଟିକିଏ ତାକୁ ଟିକିଏ ଦେଖୁଥାନ୍ତୁ ସେ ଟିକିଏ ଇଂଗ୍ଲିଶ୍ଟା ଟିକିଏ ପଢ଼ାପଢି ଟିକିଏ କମ୍ କରୁଛି ସେ ଇଂଗ୍ଲିଶ୍ଟା ଟିକିଏ ଦେଖୁଥାନ୍ତୁ ମୁଁ ଟିକିଏ ଲେଟ୍ ହେବ ଯାଇ ପହଁଞ୍ଚିଲା ଆସିକି ଆଉ ସେ ତ ଆଉ ଆମ ସେଇ ଭାଇଙ୍କ ପୁଅବି ପଳେଇଲାଣି ନା ଅଛି ହଉ ଆଜ୍ଞା ତା'ହେଲେ ଠିକ୍ ନାଇଁ ନାଇଁ ମୁଁ ମୁଁ ଗଲେ ତାଙ୍କୁ ଆଣିବି ଅପେକ୍ଷା ବର୍ଷାଟା ଛାଡ଼ିଯାଉ କାଇଁ ବର୍ଷାରେ ଗୋଟେ ଓଦା ହେଇକି ଯାଉଥିବି ପୁଣି ଆପଣଙ୍କ ପାଖରେ ତ ଅଛି କିଛି ଅସୁବିଧା ନାଇଁ ପିଲାମାନେ ସବୁ ପଳାଇଲେଣି କି ତାକୁ ଟିକିଏ ମାଡ଼ ଟିକିଏ ଦେଉଥିବେ ସାରେ ଦୁଷ୍ଟାମି କରୁଛି ଘରେ ଇଆଡ଼େ ସିଆଡ଼େ ଦିପ୍ରହରଯାକ ଶୁଆ ସୁଇ କରୁନି ଛୁଟି ଦିନ ମାନଙ୍କରେ କାହା କଥା ମାନୁନି କାହା କଥା ଗୋଟେ ତାକୁ ଟିକିଏ ଟିକିଏ ମାଡ଼ ଟିକିଏ ଦେବେ ତାକୁ ଟିକିଏ ଆଉ ପାଠ ଯାହା ପଢୁଛି ପଢୁଛି ବୋଲି କଥା ଶୁଣୁନି ନାଇଁ ନାଇଁ ଠିକ୍ ଅଛି ସାର୍ ଠିକ୍ ଅଛି ସାର୍ ମୁଁ ଯାଇକି ପହଁଞ୍ଚୁଛି ବର୍ଷା ଟିକିଏ ଛାଡ଼ିଲେ ମୁଁ ଯାଇକି ବାହାରିବି ସାଙ୍ଗେ ସାଙ୍ଗେ ପହଁଞ୍ଚିବି ତାକୁ ରଖିଥାନ୍ତୁ ଟିକିଏ ଦାୟିତ୍ଵରେ ଆଉ ହେଲା ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଯାଉଛି